ହ୍ୟାଲୋ ଆପଣ ଦୀପକ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ମୁଁ ଆପଣଙ୍କ ଏଜେନ୍ସିରୁ ଗୋଟେ ଗାଡ଼ି ବୁକ୍ କରିଥିଲି ସେ ଆସି ବଡ଼ି ସକାଳୁ ପହଞ୍ଚିବା କଥା କାଇଁ ଏପର୍ଯ୍ୟନ୍ତ ଆସିଲାନି ମୁଁ ମୋ ପିଲାମାନଙ୍କୁ ଧରି ବାହାରକୁ ବୁଲିବା ପାଇଁ ବାହାରିଥିଲି ସକାଳୁ ଆସି ଗାଡ଼ି ପହଞ୍ଚିବା କଥା ମୁଁ ରେଡ଼ି ପିଲାମାନଙ୍କୁ ଧରି ବାହାରେ ଅପେକ୍ଷା କରିଛି କାଇଁ ଏପର୍ଯ୍ୟନ୍ତ ଗାଡ଼ି କାହିଁକି ଆସିଲାନି ମୁଁ ବାରମ୍ବାର ଫୋନ କରୁଛି ସେ ବି ଫୋନ ଉଠଉ ନାହାଁନ୍ତି କେତେବେଳେ ଆସିବେ ମୁଁ ବି ଜାଣିପାରୁନି ଫୋନ ବାରମ୍ବାର କରୁଛି ଫୋନ ବି ଉଠଉ ନାହାଁନ୍ତି ଆଉ ମୁଁ ବହୁତ ବ୍ୟସ୍ତ ହେଇଗଲିଣି ମୁଁ ଆସି ବାହାରୁ ବୁଲାବୁଲି କରି ଆସିଲା ପରେ ମୋର ବହୁତ କାମ ଥିଲା ମୁଁ ବହୁତ ଅପେକ୍ଷା କଲିଣି ସେ ଫୋନ ବି ଏପର୍ଯ୍ୟନ୍ତ ଉଠଉ ନାହାଁନ୍ତି